ପଶୁ ପାଳନ ପରେ ଆମ ଯେଉଁ କୁକୁଡ଼ା ରଖିଛନ୍ତି ଲୋକମାନେ ସେମାନଙ୍କର ଯତ୍ନ ନେବାପାଇଁ ଅଧିକ କୁକୁଡ଼ା ରଖିଛନ୍ତି ସେମାଙ୍କର ଯତ୍ନ ସେମାନେ ସେହି ହିସାବ ରେ ଲୋକ ରଖିକି ନିଅନ୍ତି ସେମାନଙ୍କୁ ଖାଇବା ଠିକ୍ ଟାଇମରେ ଦିଅନ୍ତି ପ୍ରୋଟିନ ଖାଦ୍ୟ ଦିଅନ୍ତି ଇଞ୍ଜେକ୍ସନ ପାଇଁ ପଶୁ ଡାକ୍ତର ଖାନା ଅଛି ଭୁବନରେ ସେମାନଙ୍କୁ ଡକାଇକି ଠିକ ଟାଇମରେ ତାଙ୍କ ଦେହର ଯତ୍ନ ନିଅନ୍ତି ଆଉ ସେମାନଙ୍କୁ କେମିତି ଇଞ୍ଜେକ୍ସନ ଦେଲେ ଅଧିକ ଅଣ୍ଡା ଦେବେ ଆମର ଅଧିକ ଅଣ୍ଡା ଦେଲେ ଅଧିକ ପଇସା ରୋଜଗାର ହେବ ତେଣୁ ସେ ଅଣ୍ଡା କୁ ସେମାନେ ବାହାରକୁ ପଠାନ୍ତି